ହରେକୃଷ୍ଣ ମୋବାଇଲ ଦୋକାନରୁ କହୁଛନ୍ତି ଆମର ଗୋଟେ ମୋବାଇଲ କିଣିବାର ଥିଲା ଆପଣ କି ମୋବାଇଲର କି କ୍ଵାଲିଟିର ଅଛି କେଉଁ ମୋବାଇଲ କେତେ ରେଟ୍ର କେଉଁ ରେଟ୍ର କ'ଣ କେମିତି ଅଛି କେତେ ସ୍ୟାମସଙ୍ଗ କେତେ ପଡ଼ିବ

ରିୟଲମି କେତେ ଅଛି ଦଶ ହଜାର କେଉଁଟା ଭଲ ପଡ଼ିବ କେଉଁଟା ମୁଁ ଆଣିଥାନ୍ତି ଗୋଟେ ଭିବୋର ଭଲ ମୋବାଇଲର କୋଡ଼ିଏ ହଜାର ଭିତରେ କୋଡ଼ିଏ ହଜାର ଭିତରେ ନାହିଁ ନାହିଁ ମୋର କୋଡ଼ିଏ ହଜାର ଭିତରେ ଦରକାର କୋଡ଼ିଏ ହଜାର କ'ଣ ଅଛି କହୁନାହାଁନ୍ତି ଭିବୋ ଟ୍ୱେଣ୍ଟି ମୁଁ ମୁଁ ଯାଇଥାନ୍ତି ଯେ ଆପଣ କେତେବେଳେ ଖୋଲା ରହୁଛି କ'ଣ ଡିସକାଉଣ୍ଟ ଅଛି କେତେ ପରସେଣ୍ଟ ଚାର୍ଜର୍ ଈୟର୍ କର୍ଡ଼ କ'ଣ ଅଫର୍ ଫଫର୍ ଅଛି କି ଈୟର୍ କର୍ଡ଼ ଈୟର୍ କର୍ଡ଼ ଆଗରୁ ତ ଦେଉଥିଲେ ଏବେ କାହିଁକି ଦେଉନାହାଁନ୍ତି ଏବେ ଆଉ କିଛି କେଉଁ ମୋବାଇଲରେ ଅଫର୍ ନାହିଁ କେତେ ଟଙ୍କା କ'ଣ କ'ଣ ଅଫର୍ ଅଛି ଆପଣ କେତେବେଳେ ରହିବେ କୁହନ୍ତୁ ମୁଁ ଆପଣଙ୍କ ଠୁ ଯାଇକି ଆଣିବି ଆପଣ ହଉ ତା'ହେଲେ ଆପଣ ଯେତେବେଳେ ଆସିବେ ମୋତେ ଫୋନ କରିବେ ମୁଁ ଯାଇଁକି ନା ହଉ ତା'ହେଲେ ଆପଣ ଯେତେବେଳେ ରହିବେ ମୋତେ ଫୋନ କରିବେ ମୁଁ ଯାଇକି ମୋବାଇଲ କିଣିବି ନହେଲେ ନାହିଁ ଆପଣ ଆର ପିଲା ଯିଏ ଆର ପିଲା ଯିଏ ରହିବେ ସେ ରେଟ୍ କାଟିବେନି କିଛି କରିବେନି

ହଉ ମୁଁ ତା'ହେଲେ ଯାଇକି ଆଣିବି ରଖୁଛି